ରୋଗରୁ ରକ୍ଷା ପାଇବାକୁ ହେଲେ ଆମେମାନେ ସଚେତନ ହେବାକୁ ପଡ଼ିବ

ସକାଳୁ ଉଠିିକିନା ମର୍ଣ୍ଣିଙ୍ଗ୍ ୱାକ୍ କରିବା ଉଚିତ୍ ଧ୍ୟାନ କରିବା ଯୋଗ କରିବା ଡାଏଟ୍ କରିବା ସବୁ ନିୟମିତ କାର୍ଯ୍ୟ କରିଲେ ଆମ ରୋଗ ଆମେ ରୋଗରୁ ମୁକ୍ତ ହେଇପାରିବା ଆଉ ନିୟମିତ ଡାକ୍ଟର୍ ଚେକ୍ ଅପ୍ କରିବା ଆବଶ୍ୟକ ଆମେ ନିରୋଗ ରହିବାକୁ ହେଲେ ଆମମାନଙ୍କୁ ଠିକ୍ ଭାବରେ ଖାଦ୍ୟ ଖାଇବା ପାଣି ପିଇବା ସବୁ କାର୍ଯ୍ୟ ଠିକ୍ ଭାବରେ କରିଲେ ଆମେମାନେ ରୋଗରୁ ମୁକ୍ତ ରହିପାରିବା ଆମେ ଆମେ ସାନିଟାଇଜର୍ରେ ହାତ ଧୋଇବା ଦୂରତା ମାନିବା ଡିସଷ୍ଟାନ୍ସ ରଖିବା ଆମେମାନେ ଆମେମାନେ ଦୂରତା ମାନିଲେ ଆମମାନଙ୍କୁ ସୁବିଧା ହବ

ଆଉ ଲୋକମାନଙ୍କ ସହିତ ବେଶୀ ହାତ ହାତ ଧରାଧରି କରିବା ନାହିଁ ଏ ମଝିରେ ଗୋଟିଏ ରୋଗ ବାହାରିଥିଲା ତାର ନାଁ କୋଭିଡ଼୍ ନାଇଣ୍ଟିନ୍ କୋଭିଡ଼୍ ନାଇଣ୍ଟିନ୍ରେ ସାନିଟାଇଜର୍ରେ ହାତ ଧୋଇବାକୁ ପଡ଼ୁଥିଲା ଆଉ ଡିଷ୍ଟାନ୍ସ ରଖିବାକୁ ପଡ଼ୁଥିଲା ଆଉ ସେଥିପାଇଁ ଆମ ମାନଙ୍କୁ ମାକ୍ସ ମଧ୍ୟ ବ୍ୟବହାର କରିବାକୁ ପଡ଼ୁଥିଲା ଏଥିପାଇଁ ଆମେ ରୋଗରୁ ମୁକ୍ତ ରହିପାରୁଥିଲୁ